ମନେ ରଖିଥିବା ଦଶ ରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚୋଟି ସଂଖ୍ୟା ଗୁଡ଼ିକ ହେଉଛି ସତୁରି ହଜାର ତିନିଶହ ପାଞ୍ଚ ଅଠାଅଶୀ ହଜାର ନଅଶହ କୋଡ଼ିଏ ପାଞ୍ଚ ଲକ୍ଷ ପଞ୍ଚସ୍ତରୀ ହଜାର ସାତଶହ ଅଶି ଦୁଇ ଲକ୍ଷ ପଚିଶ ହଜାର ସାତଶହ ପଞ୍ଚାବନ ଏବଂ ଆଠ ଆଠ ଲକ୍ଷ ସତେଇଶ ହଜାର ନଅ ଶହ ପଞ୍ଚାବନ ଅଟେ